ଆମର ଗାଈ ହେଉଛି ଗୃହପାଳିତ ପଶୁ ସେଥିପାଇଁ ଗାଈ ହିଁ ପ୍ରାୟ ସମସ୍ତେ ଘରେ ଘରେ ପାଳନ କରନ୍ତି ଆଉ ଗାଈ ମାନଙ୍କୁ ଯେଉଁଠି ରଖାଯାଏ ସେ ଘରକୁ ଗୁହାଳ କୁହାଯାଏ ଗୁହାଳେ ଗାଈ ମାନେ ରହିଲେ ସେମାନଙ୍କର ଯତ୍ନ ବହୁତ ନେବାକୁ ପଡ଼ିଥାଏ ତାଙ୍କୁ ଖାଇବା ପିଇବା ସବୁ ତାଙ୍କର ଜଗିବାକୁ ପଡ଼େ ସକାଳୁ ଖାଇବାକୁ ଦିଅ ତା' ସହିତ ତାଙ୍କ ପାଇଁ ଘାସ ଆଣ ତ ପ୍ରତି ଘଣ୍ଟାରେ ଥରେ ଲେଖା ଯାଇକି ତାଙ୍କୁ ଦେଖ ଆଉ ଘରେ କେହିି ବି ଏମିତି ନାହାନ୍ତି ଏମିତି ସାହାଯ୍ୟ କରିବା ପାଇଁ ନିଜେ ନିଜେ ହିଁ କରିବାକୁ ପଡ଼େ ସବୁ କାମ ପ୍ରତି ଘଣ୍ଟାରେ ଥରେ ଲେଖା ଯାଇକି ତାଙ୍କ ଗୋବର ମୁତ ସେ ସବୁ ପରିଷ୍କାର ପରିଚ୍ଛନ୍ନ କରି ସେଠି ଫିନାଇଲ୍ ପକାଇ ସେ ଜାଗାକୁ ପରିଷ୍କାର ରଖାହୁୁଏ ଆଉ ତାଙ୍କୁ କେତେବେଳେ କୁଣ୍ଡା ତୋରାଣୀ ଖାଦ୍ୟ ସବୁ ତାଙ୍କୁ ଦାନା ସେଗୁଡ଼ା ସବୁ ଦେବାକୁ ବି ପଡ଼ିଥାଏ ତାଙ୍କୁ ସବୁ ସମୟରେ ତାଙ୍କୁ ତାଙ୍କର ଯତ୍ନ ନେବା ନିହାତି ଦରକାର ପଡ଼ିଥାଏ ବର୍ଷା ଦିନେ ସାଧାରଣତଃ ସେମାନେ ବହୁତ ହଇରାଣ ହୁଅନ୍ତି କାରଣ ତାଙ୍କୁ ପୁରା ବାନ୍ଧିକି ରଖିବାକୁ ପଡ଼େ ବାହାରକୁ ବାହାରି ହୁଏନି ଆଉ ସେ ଭିତରେ ରହିଲେ ବହୁତ ବି ମାନେ ବାରମ୍ବାର ଗୋବର ହୁଏ ମୁତ ହୁଏ ତାକୁ ଦେଖିକି ସବୁବେଳେ ଯାଇକି ଘଣ୍ଟେ ଦୁଇ ଘଣ୍ଟାରେ ଥରେ ଲେଖା ଯାଇକି ପରିଷ୍କାର ପରିଚ୍ଛନ୍ନ କରିବାକୁ ପଡ଼େ ଆଉ ସେଥିପାଇଁ ଆଉ ତାଙ୍କର ଯତ୍ନ ନେବା ବି ନିହାତି ଦରକାର କାରଣ ସେମାନେ ପଶୁ ତାଙ୍କର କ'ଣ ପାଟି ଫିଟୁଛି ଯେ ସିଏ କ'ଣ କହିପାରିବେ ନାହିଁ ଆମକୁ ଭୋକ ହେଲା କି ଶୋଷ ହେଲା କି କ'ଣ କଲା ସେଥିପାଇଁ ସେମାନଙ୍କୁ ବହୁତୁ ଭଲରେ ରଖିବାକୁ ପଡ଼େ ଆଉ ବହୁତ ପରିଷ୍କାର ପରିଚ୍ଛନ୍ନରେ ବି ରଖିବା ନିହାତି ଜରୁରୀ କାରଣ ତାଙ୍କୁ ଟିକେ ଜଗା ରଖାରେ ଏପଟ ସେପଟ ହେଇଗଲେ ସେମାନଙ୍କର ଦେହ ବି ବହୁତ ଖରାପ ହୁଏ ଏ ପଶୁମାନଙ୍କ ପାଇଁ ସାଧାରଣତଃ ବହୁତ ରୋଗ ବି ପଳାଇ ଆସେ ଜାଣି ହୁଏନି ହଠାତ ହଠାତ ପଳାଇ ଆସେ ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଟୀକା ଦେବାକୁ ବି ପଡ଼େ ସେଥିପାଇଁ ଆମର ଡକ୍ଟର୍ ମାନଙ୍କ ସହିତ ପଶୁ ପ୍ରାଣୀମାନଙ୍କ ପାଇଁ ଯେଉଁ ଆମର ଅଛନ୍ତି ଯେଉଁ ଡକ୍ଟର୍ ସେମାନଙ୍କ ସହିତ ବି ଆମର ପରାମର୍ଶ କରି ସେମାନଙ୍କୁ ଟୀକା ବିଭିନ୍ନ ପ୍ରକାର ଟୀକା ଦେବାକୁ ପଡ଼େ ଆଉ ସେମାନେ ସେମାନଙ୍କୁ ଯେତିକି ପରିଷ୍କାର ପରିଚ୍ଛନ୍ନରେ ରଖିବେ ସେତିକି ତାଙ୍କ ପାଇଁ ବି ଭଲ ନିଜ ପାଇଁ ବି ଭଲ